ସମ୍ବାଦ ଆମ ଘରକୁ ଆସେ ଓ ସମ୍ବାଦ ସମ୍ବାଦ ଦ୍ୱାରା ଆମେ ବିଭିନ୍ନ ପ୍ରକାର ଖବର ପାଉ ଥାଉ ଓ ତାର ଏଡ଼ିଟର୍ ହେଉଛନ୍ତି ସୋମ୍ୟରଞ୍ଜନ ପଟ୍ଟନାୟକ ଓ ସେ ଜଣେ ରାଜନୈ ରାଜନୈତିକ ଅଟନ୍ତି ଓ ସେ ଦୁନିଆ ପ୍ରକାରର ରାଜନୀତି କାମ କରନ୍ତି ଯେମିତି କି ସେ ସିଏମ୍ଙ୍କ ଅଣ୍ଡରରେ ହଉ କି ଯାହାବି ହଉ ସିଏ ଯେତେବେଳେ ଯେଉଁଠି ଦରକାର ପଡ଼ିଲା ସେ ସେଇଠି ଯାଇକି ପୁରା ଛିଡ଼ା ହୁଅନ୍ତି ଓ ସେ ଓ ଏ ସମ୍ବାଦ ଦ୍ୱାରା ଆମେ ବିଭିନ୍ନ ପ୍ରକାର ଖବର ପାଇ ଥାଉ ଯେମତି କି ଖେଳ ହଉ ଯେଉଁଟା କି ଇଣ୍ଡିଆ ପାକିସ୍ତାନ ମ୍ୟାଚ ଯେମତି ହଉ କି ବିଭିନ୍ନ ପ୍ରକାର କ୍ରିକେଟ୍ ଫୁଟବଲ୍ ବ୍ୟାଡ଼ମିଟନ୍ ହକି ସବୁପ୍ରକାରର ଖେଳ ଆମେ ସେଥିରେ ପାଇ ଥାଉ ଓ ତାକୁ ଆମେ ଦୁନିଆ ପ୍ରକାର ସେମତି ଜିନିଷ ଆମେ ଜାଣି ପାରି ଥାଉ ଓ ଅର୍ଥନୀତିରେ ହେଉଛି ଆମେ ହଁ ଦୁନିଆ ଇଣ୍ଡିଆ ଏବେ ଥାର୍ଡ଼ ପୋଜିସନରେ ଅଛି ଓ ତାକୁ ଓ ତାଦ୍ଵାରା ଇଣ୍ଡିଆର ଏବେ ଦୁନିଆ ପ୍ରକାରର ହ ଯେମିତି କି ଇଣ୍ଡିଆ ଏବେ ଯେଉଁ ହେଲା ୱାର୍ଲଡ଼ କପ ଗଲା ୱାର୍ଲଡ଼ କପ୍ ୱାର୍ଲଡ଼ କପ୍ ଦ୍ୱାରା ଇଣ୍ଡିଆ ଏବେ ଯେତେ ଯେତେ ପ୍ରକାରର ସେ ତାର ଟ୍ୟାକ୍ସ ବଗେରା ପାଇଛି ତାକୁ ସେ ନେଇକି ନେଇକି ସେ ଏବେ ତିନି ନମ୍ବରରେ ପ୍ରବେଶ କରିଦେଲାଣି ୱାର୍ଲଡ଼ ୱାଇଡ଼ ରେ ଓ ତା ପରେ ଅ ଏମତି ଦୁନିଆ ପ୍ରକାର ଜିନିଷ ଅଛି ଯେଉଁଟା ଯେଉଁଥିରେ କି ଇଣ୍ଡିଆ ଏବେ ଟପ୍ ଆଡ଼କୁ ମାଡ଼ିଗଲାଣି